ପଶୁପାଳନ ସମ୍ୱନ୍ଧରେ କିଛି ସାଧାରଣ ନିୟମ ହିସାବରେ ଆମେ ଆ ଆ ଯେହେତୁ ମୁଁ ଜଣେ ପଶୁପାଳକ ତେଣୁ ଏ ସମ୍ୱନ୍ଧରେ କିଛି ତଥ୍ୟ ଆ ମୁଁ ସତର୍କ ସଜାଗ ଏବଂ ସତର୍କ ଥାଏ ଯଥା ଋତୁ ଅନୁଯାଇ ପଶୁମାନଙ୍କର ଯତ୍ନ କୁ ମୁଁ ପ୍ରାଧାନ୍ୟ ଦେଇଥାଏ ଏଁ ଯେପରି ଶୀତଦିନ ସମୟରେ ମୁଁ ପଶୁମାନଙ୍କୁ ଉଷ୍ମ ପାନୀୟ ଉତ୍ସର ଆ ବ୍ୟବସ୍ଥା କରିବା ସହିତ ଗ୍ରୀଷ୍ମଦିନେ ମୁଁ ସେମାନଙ୍କର ଗାଧୁଆ ଉପରେ ବିଶେଷ ଧ୍ୟାନ ଦେଇଥାଏ ତତ୍ ସହିତ ଆଉ ସନ୍ଧ୍ୟା ସମୟରେ ବର୍ଷାଦିନର ସନ୍ଧ୍ୟା ସମୟରେ ମଶାମାନଙ୍କ ପ୍ରାଦୁର୍ଭାବକୁ ପ୍ରତ୍ୟାଘାତ କରିବାପାଇଁ ମୁଁ ଧୂଆଁର ବ୍ୟବସ୍ଥା ଆଁ ମଧ୍ୟ କରିଥାଏ ତତ୍ ସହିତ ଆମ ଅଞ୍ଚଳର ପଶୁ ଡାକ୍ତରଙ୍କର ମୁଁ ଯୋଗାଯୋଗରେ ସର୍ବଦା ରହିଥାଏ କୋଣସିପ୍ରକାର ସେଭଳି ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ମୁଁ ସେମାନଙ୍କୁ ପଶୁଡାକ୍ତରଙ୍କ ପରାମର୍ଶ ନେବାକୁ ଉଚିତ ମନେ କରିଥାଏ କିଛି ସମୟରେ ଏଁ ଯେତେବେଳେ ମୁଁ ପଶୁ ଡାକ୍ତରଙ୍କର ପରାମର୍ଶ ନେବାକୁ ଅସମର୍ଥ ଥାଏ ସେ ସମୟରେ ମୁଁ କିଛି ଉପାଦେୟ ପୁସ୍ତକ ପଶୁ ଯତ୍ନ ଉପରେ କିଛି ତଥ୍ୟ ଯାହା କି ମୁଁ ଖବରକାଗଜ ବା ପୁସ୍ତକରୁ ମୁଁ ସଂଗ୍ରହ କରି ମୋ ପାଖରେ ରଖିଥାଏ ଏବଂ ସେଗୁଡ଼ିକୁ ମୁଁ କାର୍ଯ୍ୟରେ ଲଗେଇଥାଏ